ମୁଁ ଭାରତର ଅନେକ ଜାଗା ବୁଲିଛି କିନ୍ତୁ ହେଲେ ବି ବାଇକ୍ରେ ନାହିଁ ବୁଲି ସେଥିରେ ମଧ୍ୟ ଆଜ୍ଞା ମୁଁ ଚାହୁଁଛି ବୃନ୍ଦାବନ ବୁଲିଯିବାକୁ ବାଇକ୍ରେ କିନ୍ତୁ ବୃନ୍ଦାବନ ମୁଁ ଅନେକ ଥର ଯାଇଛି ହେଲେ ସବୁ ଟ୍ରେନ୍ରେ ଯାଇଛି ଲେକିନ୍ ସୁବିଧା ସୁଯୋଗ ହେଲେ କି ସାଙ୍ଗ ସାଥିଟିଏ ପାଇଲେ କି କୌଣସି ଆଡ଼ୁ ଖବରଟିଏ ଆସିଲେ ବାଇକ୍ ବାଲାଟି ଯଦି ସିଏ ଠିକ୍ ରାସ୍ତାଘାଟ ଜାଣିଥିବ ବୋଇଲେ ତା'ର ସାଙ୍ଗେ ଯିବି ବୋଲି ଭାବୁଛି ମୋର ଗୋଟିଏ ସାଙ୍ଗଟିଏ କହିଛି ସିଏ ସବୁ ଜାଣିଛି ସିଏ କହୁଥାଏ ବାଇକ୍ରେ ଥରେ ଭାରତ ଭ୍ରମଣ କରିବା କି ବୋଲି ମୁଁ ପଚାରିଲି ତାକୁ ବୃନ୍ଦାବନ ଦେଖିଛୁ କି ମୁଁ ବୋଇଲି ସିଏ କହିଲା ମୁଁ ବୃନ୍ଦାବନ ରୁଟ୍ଟା ଜାଣିଛି ଲେକିନ୍ ତୁ ବାହାରିଲେ ବାଇକ୍ରେ ଯାଆନ୍ତେ ବୋଲି ମୋତେ କହିଲା ଆଉ ବାଇକ୍ରେ ଗଲେ ବହୁତ ମଜା ଲାଗିବ ବୋଲି ସିଏ ମୋତେ କହିଛି ଆଉ ନେବାର ଲାଗି ଚାହୁଁଛି ଆଉ ସାଙ୍ଗ ହୋଇକରି ଯିବୁ ବୋଲି ଭାବୁଛୁ